ମୁଁ ସୁମନ୍ତ ଅଧିକାରୀ ଓଡ଼ିଶା ମାଲକାନଗିରିରୁ କହୁଥିଲି ପୂର୍ବରେ ଆମ ଓଡ଼ିଶାର ନାଁ ଥିଲା ଓଡ଼ିଆ ତାହାକୁ ଧୀରେ ଧୀରେ ତାହାକୁ ପରିବର୍ତ୍ତନ କରି ଆମ ଓଡ଼ିଶା ଓଡ଼ିଆର ନାଁ ଓଡ଼ିଆର ନାଁ ଓଡ଼ିଶା ହୋଇଯାଇଛି ପୂର୍ବରୁ ଆମର ଓଡ଼ିଆ ଭାଷା ଓଡ଼ିଆ ଭାଷାକୁ ବହୁତ ଗୁରୁତ୍ୱ ଦିଆଯାଉଥିଲା ଏବଂ ଓଡ଼ିଆ ଭାଷା ସଂସ୍କୃତ ଭାଷା ସହିତ କୁହାଯାଉଥିଲା କିନ୍ତୁ ସମୟରୁ ସମୟ ସମୟ ସମୟରେ ସମୟ ସମୟର ପରିବର୍ତ୍ତନ ଯୋଗୁଁ ଆମ ଓଡ଼ିଶାରେ ଓଡ଼ିଶାରେ ଆଜି ଆଜିକାଲି ଓଡ଼ିଆ ଗାଉଁଲି ଭାଷାରେ ଓଡ଼ିଆକୁ କୁହାଯାଉଛି ବର୍ତ୍ତମାନର ପିଲାମାନେ ଓଡ଼ିଆ ଭାଷାକୁ ଧୀରେ ଧୀରେ ଭୁଲି ଯାଉଛନ୍ତି ଏବଂ ଇଂରାଜୀ ଓ ହିନ୍ଦୀ ଭାଷାକୁ ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି ଟେଲିଭିଜନ୍ ବା ଟିଭିରେ ସେମାନେ ଇଂଲିଶ୍ ଇଂଲିଶ୍ ଏବଂ ହିନ୍ଦୀକୁ ଅତ୍ୟଧିକ ମାତ୍ରାରେ ଶୁଣୁଛନ୍ତି ଓ ତାହାକୁ ଦେଖୁଛନ୍ତି ସେଥିପାଇଁ ଧୀରେ ଧୀରେ ଆମର ଓଡ଼ିଆ ଭାଷା ଲୋପ ପାଇଯାଉଛି ତେଣୁ ଏହା ବିରୁଦ୍ଧରେ କିଛୁ କିଛି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ଦରକାର ନହେଲେ ଆମର ପରପିଢ଼ି ଆମର ପରପିଢ଼ିର ଲୋକମାନେ ବା ପିଲାମାନେ ସମସ୍ତେ ଓଡ଼ିଆ ଭାଷାକୁ ଭୁଲି ଭୁଲିଯିବେ ଓ ଓଡ଼ିଆ ଭାଷାର ଲୋପ ହୋଇଯିବ ଏହା ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ କରିବା ଆମର ଦରକାର